ମୋତେ ଗୀତ ଗାଇବାକୁ ବହୁତ ଭଲଲାଗେ ମୋ ଗୀତ ଗାଇ ଗୀତ ଗାଇବାରେ ବି ଅସୁବିଧା ହେଉଥିବ ଆଁ କଣ୍ଠ କଣ୍ଠରେ ପ୍ରୋବ୍ଲେମ୍ ହୁଏ ବେଳେବେଳେ ଥଣ୍ଡା ଧରିଲେ ତ ତଣ୍ଟି ବସିଯାଏ ତଣ୍ଟିରେ ଖସ୍ ଖସ୍ କର୍କଶ ଆବାଜ୍ ଗୀତ ବାହାରେ ସେଥିପାଇଁ ଆମେ କଣ୍ଠକୁ ଠିକ୍ ଭାବରେ ଯତ୍ନ ନେବା ଉଚିତ୍ କଣ୍ଠର ସତର୍କ ରହିବା ଉଚିତ୍ ଥଣ୍ଡା ପାଗରେ ଏ ଭଲଭାବରେ ରହିବା ଉଚିତ୍ ଆଉ ଥଣ୍ଡା ଜିନିଷ ଥଣ୍ଡା ଜିନିଷ କେବେବି ଖାଇବା ଆଇସକ୍ରିମ୍ କୋଲଡ୍ରିଙ୍କସ୍ ସ୍ପ୍ରାଇଟ୍ ଏସବୁ ଖାଦ୍ୟରୁ ଦୂରେଇ ରହିବା ଆଉ ମିଠା ଜାତୀୟ ଖାଦ୍ୟ ମଧ୍ୟ ଟିକେ ଖାଇବା ନାହିଁ ଆଉ ଫାଷ୍ଟଫୁଡ଼୍ ମଧ୍ୟ ଖାଇବା ନାହିଁ ଖାଇବା ଫଳରେ କଣ୍ଠ ଆମର ଖରାପ ହୋଇଯିବ ଆଉ କର୍କଶ ଗୀତ ଗୀତ ଭଲରେ ଗାଇ ହେବ ନାହିଁ ତ ସେଥିପାଇଁ ଆମେ ସେ ସତର୍କ ରହିବା ସତର୍କ ରହିବା ସତର୍କ ରହିବା ଆଉ କ'ଣ ଅଦା ଅଦା ଲବଙ୍ଗ ଲବଙ୍ଗ ଗୋଳମରିଚ ଏହି ସବୁ ତିଆରି ଗୋଟେ କାଢ଼ା ଭଳି ପିଇବା ଫଳରେ ଆମର ପିଇବା ଫଳରେ ଆମର ତଣ୍ଟି ଭଲ କଣ୍ଠ ଭଲ ହବ ଭଲଭାବରେ ସଫା ହୋଇପାରିବ ଆଉ ଠିକ୍ ଭାବରେ ଆମେ ଗୀତ ଗାଇପାରିବା ଗୀତ ଗାଇପାରିବା ଆଉ ମୁଁ ମୋ ଗଳା ଥରେ ସେମିତି ହୋଇଥିଲା ଥଣ୍ଡା ଧରିକି ବସିଯାଇଥିଲା ମୁଁ ମୁଁ ଗୀତ ଗାଇପାରୁନଥିଲି ଫଳରେ ଗୀତ କର୍କଶ ଆବାଜ ମାନେ ଶୁଭୁଥିଲା ଭଲ ବି ଶୁଭାଯାଉ ସେଥିପାଇଁ ମୁଁ ଡେଲି ଚାହା ଅଦା ପକା ଚାହା ପିଇ ଚାହା ସକାଳେ ସନ୍ଧ୍ୟାରେ ପିଇଲି ଆଉ ମୋ ଗଳା ଭଲ ହୋଇଗଲା